ଭାରତର ଅନେକ ନୃତ୍ୟ ରହିଛି ଯେପରି ଭାରତରେ ଶାସ୍ତ୍ରୀୟ ନୃତ୍ୟ ଓ ଅନେକ ଲୋକନୃତ୍ୟ ରହିଛି ଯେପରି ତାମିଲନାଡ଼ୁର ଭାରତ ନାଟ୍ୟମ ଏହା ଭାରତର ସର୍ବପୁରାତନ ନୃତ୍ୟ ଅଟେ ସେହିଭଲି ଓଡ଼ିଶାର ଓଡ଼ିଶୀ ମଣିପୁରର ମଣିପୁରୀ ଉତ୍ତରପ୍ରଦେଶର କୁଚିପୁଡ଼ି କଥପ କେରଳର କଥକଲି ଓ ମୋହିନୀ ଅଟମ ଆନ୍ଧ୍ରପ୍ରଦେଶର କୁଚିପୁଟି ଓ ଆସାମର ସାତ୍ରୀୟ ରହିଛି ଏତ ଏତତ୍ ବ୍ୟତୀତ ଅନେକ ଲୋକ ନୃତ୍ୟ ମଧ୍ୟ ରହିଛି ଯେପରି ଭାଙ୍ଗ ଭାଙ୍ଗରା ଭାଙ୍ଗରା ଘୁମ୍ର ଯକ୍ଷଗାନ ବିହୁ ଗର୍ବ ସରହୁଲ କକିଲ୍ ଲକ୍ଷ ଜାତ ଜାତ ଜାତ ଜ୍ୟତିୀନ ଫୁଗଡ଼ି ଧାମଲ ଚକରୀ ଅରଫ କର୍ମ ଇତ୍ୟାଦି ଲୋକନୃତ୍ୟ ରହିଛି